ନବରଙ୍ଗ ନବା ରଣା ପୌର ଜିଲ୍ଲାରେ ଲୋକପ୍ରିୟ କିଛି ସାଧାରଣ ପରମ୍ପରା ଖାଦ୍ୟ ଆଜି ବି ବଜାୟ ରହିଛି ଯାହାକି ହେଲା ପଖାଳ ଭାତ ପଣସ ଭଜା ଏବଂ ପାରମ୍ପାରିକ ଖାଦ୍ୟ ଏବଂ ସଂସ୍କୃତ ଇତିହାସକୁ ବଜାୟ ରଖିବାରେ ନବାରଣପୁର ଜିଲ୍ଲା ଲୋକପ୍ରିୟ ବୋଲି